ହଁ ଆମ ଘରେ ବି ଗୋଟେ ଗାଈ ଅଛି ମୁଁ ତା'ର ବହୁତ ଯତ୍ନ ନିଏ ଯେତେବେଳେ ମୁଁ ଘରେ ନଥାଏ ମୋ ବାବା ବୋଉ ବି ତାର ଯତ୍ନ ନିଅନ୍ତି

ଏମିତି ବାବା ମୁଁ ନହେଲେ ମାମା ଆମେ ତିନିଜଣ ହିଁ ଗାଈର ବହୁତ ଯତ୍ନ ନେଇଥାଉ ଆଉ ତା'ର ଏବେ ଗୋଟେ ଛୋଟ ଛୁଆଟେ ହେଇଛି ତ ସେ ଛୁଆର ବି ବହୁତ୍ ଯତ୍ନ ନେଉ ଆମେ ଗାଈ ବି ଦେଖୁଛୁ କ୍ଷୀର କ୍ଷୀର ଦେଖୁ ଆମେ ତ କ୍ଷୀର ମୁଁ ଦେଖେ ନହେଲେ ବାବା ଦେଖନ୍ତି ନହେଲେ ମାମା ବି ଦେଖନ୍ତି ଆମେ ତିନିଜଣ ଯାକ ବହୁ ଯତ୍ନ ନେଉ ତା'ର ଆଉ ସେ ପ୍ରତିଦିନ ହିଁ ତାକୁ ଗାଧାଏ ତାକୁ ପରିଷ୍କାର ପରିଚ୍ଛନ୍ନ ରଖୁ ସେ ଯେଉଁ ଗୁହାଳରେ ରହେ ସେଇଟା ବି ବହୁ ପରିଷ୍କାର ପରିଚ୍ଛନ ରଖୁ ସେ ତା ଗୋବର ସେ ଯେଉଁ ଗୋବର ସବୁ ମାନେ ସେ ଯେଉଁ କରିଥାଏ ତ ସେ ଗୋବରକୁ ଆମେ ସବୁ ନେଇକି ବାଇରେ ପକେଇଦେଉ ତାକୁ ଖତ କରିବା ପାଇଁ କିମ୍ବା ଆମର ପାନ ବର୍ଜ ବି ଅଛି ନା ତ ସେ ପାନ ବର୍ଜରେ ସେ ବହୁତ କାମ ଦେବ ଖତ ହେରିକା

ତାକୁ ମୋତେ ଆଣିବାକୁ ବି ପଡ଼େ ଆଉ ନ ଆଣିଲେ ତ ସେ ସେମିତି ପଛେ ପଛେ ଆସୁଥିବ

ଆଉ ଆଇଁଷ ବି ଖାଏ ଏମିତି ବହୁତ ପ୍ରକାର ଜିନିଷ ଖାଏ ତାକୁ ଗାଧେଇ ଦିଏ ପରିଷ୍କାର କରେ ଆଉ ତାକୁ ଏମିତିରେ ବହୁତ୍ ସୁସ୍ଥ ବି ରଖେ ମୁଁ